ହ୍ୟାଲୋ ଟ୍ରାନ୍ସପୋର୍ଟ ଏଜେନ୍ସି ମୁଁ ଗୋବରାରୁ ଆପଣଙ୍କୁ ଫୋନ କରୁଛି ଆପଣ ମୋତେ ଜାଣିପାରିଲେ କି ମୁଁ ଗୋବରା ମେନ୍ ରୋଡ଼୍ରୁ କହୁଛି କୋଣାର୍କ ଚନ୍ଦ୍ରଭାଗା ରାମଚଣ୍ଡୀ ପୁରୀ ଲୋକନାଥ ଲିଙ୍ଗରାଜ ଇସ୍କନ ରାମ ମନ୍ଦିର ବୁଲିଯିବା ପାଇଁ ଯେଉଁ ଗାଡ଼ି ବୁକିଂ କରିଥିଲି ଆମେ ପୂରା ପରିବାର ବୁଲିଯିବୁ ଆଉ ଆମକୁ ଏକ ଭଲ ଗାଡ଼ିଟିଏ ଦେବେ ବୋଲି କହିଥିଲେ ଆମେ ଆମ ସହ ଆମ ମା' ଆଉ ବାପା ବି ଯାଉଥିଲେ ସେମାନଙ୍କ ବୟସ ଅଧିକ ସେମାନେ ବୃଦ୍ଧ ଅବସ୍ଥା ସେମାନଙ୍କୁ ଆପଣ ଏମିତି ଗୋଟିଏ ଗାଡ଼ିରେ ନେଲେ ଯାଉ ଯେଉଁଥିଲାଗି ମୋ ବାପା ମା' ଦେହ ବହୁତ ଖରାପ ହୋଇ ଯାଇଛିି ଆପଣଙ୍କ ଗାଡ଼ିର ଅବସ୍ଥା ଜମାରୁ ଭଲ ନାହିଁ ଗାଡ଼ି ପୁରା ପୁରୁଣା ଗାଡ଼ି ଧଡ଼ ଧଡ଼ ହେଉଛି ଗାଡ଼ିରେ ସିଟ୍ ଗୁଡ଼ିକ ଚିରା ଆଉ ଗାଡ଼ି ବାରମ୍ବାର ପଙ୍କଚର୍ ହେଉଛି ରାସ୍ତାରେ ହର୍ଣ୍ଣ ଠିକ୍ରେ ବାଜୁ ନାହିଁ ଗାଡ଼ିର ଅବସ୍ଥା ପୁରା ଖରାପ ଆପଣଙ୍କ ପାଖରୁ ମୋର ଏପରି ଆଶା ନଥିଲା ସେଥିଲାଗି ଆପଣଙ୍କ ସହ ମୋର ପଇସା ସାତ ହଜାର ଛିଡ଼ିଥିଲା ଗାଡ଼ିରେ ଏମିତି ଅବସ୍ଥା ଦେଖି ମୁଁ ଆପଣଙ୍କୁ ପୁରା ପଇସା ଦେଇପାରିବି ନାହିଁ ମୁଁ ଆପଣଙ୍କୁ ପାଞ୍ଚ ହଜାର ଟଙ୍କା ଦେବି ତା'ଠାରୁ ମୁଁ ଏକ ଟଙ୍କା ବି ଅଧିକ ଦେଇପାରିବି ନାହିଁ